ମୋର ଓଡ଼ିଶା ଲୋକସଭା ଆୟୋଗରେ କାର୍ଯ୍ୟ କରିବାକୁ ବହୁତ ଇଛା ଅଛି ଓଡ଼ିଶା ଲୋକସଭା ଆୟୋଗ ଯାହା ଯେଉଁଥିରେ କାର୍ଯ୍ୟ କଲେକି ମୁଁ ଅନ୍ୟ ମାନଙ୍କର ଦୁଃଖୀ ଦରିଦ୍ର ମାନଙ୍କର କାମରେ ଆସିପାରିବି ସେମାନଙ୍କର କିଛି କାର୍ଯ୍ୟରେ ଲାଗିପାରିବି ଯେତବେଳେ ମୁଁ ଆମ ଗାଁ ରେ କିମ୍ବା ଆମ ଆଖପାଖ ପଡ଼ିଶାରେ ଅନ୍ୟ ଲୋକମାନଙ୍କୁ ଦେଖେ ଯେଉଁମାନଙ୍କର କି ଭତ୍ତା ହେଉ ନଥାଏ କିମ୍ବା ଅନ୍ୟ କୌଣସି ଅସୁବିଧା ଯୋଗୁଁ ସେମାନେ ଅସୁବିଧା ର ସମ୍ମୁଖୀନ ହୋଇଥାନ୍ତି ସେମାନଙ୍କୁ ଦେଖିଲେ ମୋତେ ପ୍ରେରଣା ମିଳେ କି ମୁଁ ଏହି ଲାଇନରେ ଗଲେ ଏହି ଜାଗାକୁ ଗଲେ ମୁଁ ସେମାନଙ୍କ ପାଇଁ କିଛି ଗୋଟେ କରିପାରିବି ଅନ୍ୟ ଦୁଃଖୀ ରଙ୍କୀଙ୍କ ଦୁଃଖ କିଛି ହାଲ୍କା କରିପାରିବି ସେଥିପାଇଁ ମୋର ସେହି ଲାଇନରେ ଯିବାର ଇଛା ଅଛି ଆଉ ମୋତେ ମୋତେ ଘରେ ସମସ୍ତେ ପ୍ରେରଣା ଦିଅନ୍ତି କି ହଁ ତୁ ପାଠ ପଢେ ପାଠ ପଢିକି ସେହି ଲାଇନରେ ଗଲେ ମୁଁ ଆମ ଘର ର ବାପା ମାଁଙ୍କ ନାଁ ବି ରଖିପାରିବି